ନିଜର୍ କଲାକେ ସମସ୍ତଙ୍କର୍ ଆଗ୍ଆଡ଼େ ଦେଖାବାର୍ କଥା ଯେନ୍ଥିର ଲାଗି ଆମର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସ୍କୁୁଲ୍କେ ବହୁତ୍ ଟଙ୍କା ଦେଇକରି ସମସ୍ତେ ଛୁଆକେ ବହୁତ୍ ଖେଲ ଦୌଡ଼ିବାର୍ଟା ନାଚ୍ବାର୍ଟା ଗାଏବାର୍ଟା ବହୁତ୍ ଟେ ଦେଇଥିଲା ପଏସା ଯେନ୍ଥିର୍ ଲାଗି କି ଇହାଦେ ସବୁ ଛୁଆ ସମସ୍ତଙ୍କର୍ କଲା ଯଦି କେ ଗୀତ୍ ଗାଇଯାନୁଥିଲେ ବେଲେ ବି ସମସ୍ତେ ଗାଏବାର୍ କଥା ଇଟା ସମସ୍ତଙ୍କର୍ଲାଗି ଇଟା ସମସ୍ତଙ୍କର୍ ଲାଗି ଗୁଟେ ସୁବର୍ଣ୍ଣ ସୁଯୋଗ୍ ଇଟା ସମସ୍ତେ ଗାଏବାର୍ କଥା ନାଚ୍ବାର୍ କଥା ହେଥିର୍ ଲାଗି ଆମର୍ ମୁଖ୍ୟମନ୍ତ୍ରୀ ବହୁତ୍ ସୁବିଧା ସୁଯୋଗ୍ ବି ଦେଉଛନ୍ ପୁରା ସମସ୍ତ କଲେଜ୍ ସ୍କୁଲ୍ ହାଇସ୍କୁଲ୍ ସବୁଥିରେ ସବୁଥିରେ ପଏସା ପୁରା ବହୁତ୍ ଆମ କଲେଜ୍କେ ତ ବହୁତ୍ ସତ୍ର ଲାଖ୍ କି ସତେଇଶ୍ ଲାଖ୍ ଆସିଥିଲା ଆଉ ସମସ୍ତଙ୍କୁ କହୁଚନ୍ ସମସ୍ତଙ୍କର କଲାକେ ଦେଖାବାର୍ ଅଛେ ଲୁଚାବାର୍ ନେଇନ କଲାକେ ଯଦି ଦେଖାମା ଆମେ ବହୁତ୍ ଦେଶ୍କେ ଯିମା ବହୁତ୍ ଷ୍ଟେଟ୍ ଲେଭଲ୍ରେ ଫାଷ୍ଟ୍ ହେଇକରି ସମସ୍ତଙ୍କୁ ଦେଖେଇଦେମା ଆର୍ ଆମର୍ ଔକାତ୍ ସମସ୍ତେ ଦେଖାବାର୍ କଥା ଯେହେତୁ ଆମର୍ କଲା ଅଛେ ଆମେ ଲୁକାବାରନିନ ସମସ୍ତଙ୍କ ଆଗ୍ଆଡ଼େ ଦେଖ୍ବାର୍ ଅଛେ ସମସ୍ତେ ଭାବ୍ସନ୍ ନାଚ୍ଲେ ଗୁଟେ ଖରାପ୍ ଜିନିଷ୍ ଏ ନାଚ୍ବାର୍ କଥା ଯିଏକି ନାଚି ଜାନ୍ଲେ ମାନେ ଡେନ୍ସର୍ଟେ ହେଇକରି ସମସ୍ତଙ୍କର୍ ଆଗ୍ଆଡ଼େ ନାଚ୍ବେ ସମସ୍ତେ ଦେଖୁଥିବେ ମୋବାଇଲ୍ରେ ନାଚ୍ବାର୍ କଥା ଯେହେତୁ ନାଚ୍ଲେ ନାଚ୍ଲେ ନିଜର୍ ମା' ବାପା କହୁଚନ୍ ନାଚ୍ଲେ ଗୁଟେ ଖରାପ୍ ଜିନିଷ୍ ଏ ନାଚ୍ବାର୍ଟା ଖରାପ୍ ଜିନିଷ୍ ନୁହଁ ଦୌଡ଼ିବାର୍ ବି କଥା ଯେହେତୁ ଆମର୍ ଦିହି ଲାଗି ବହୁତ୍ ଭଲ୍ ବି ହେବା ଆଉ ଦୌଡ଼ି କରି ଆମର୍ କଲେଜ୍ରେ ଯେନ୍ ଫଙ୍କ୍ସନ୍ ହଉଛେ ସେଥିରେ ଆମେ ଦୌଡ଼ି କରି ଫାଷ୍ଟ୍ ହେବାର୍ କଥା